ମୁଇଁ ଦଶ୍ ଦିନ୍ ଆଗରୁ ଶାଢ଼ୀ ଗୁଟେ କିଣିଛେ ଯେ ମୋର୍ ଶାଢ଼ୀ ବହୁତ ଖରାପ୍ ବାହାରଲା କଲର୍ ଛାଡ଼ିଯାଉଛେ ସିଲେଇ ଜାଗାରୁ ସୂତା ଉଲି ହେଇଯାଉଛେ ଆଇରନ୍ କଲେ ଆଇରନ୍ ବି ନାଇଁ ଧରବାର୍ ମୁଡ଼ା ମୁଡ଼ା ହେଇଯାଉଛେ ସଫା କଲେ ବହୁତ ଜଲ୍ଦି କଲର୍ ଛାଡ଼ିଯାଉଛେ ଆର୍ ଚିରି ହେଇଯାଉଛେ ଶାଢ଼ୀଟା ବହୁତ ଖରାପ୍ ଲାଗଲା କିଣଲି ଯେ